ହଁ ହ୍ୟାଲୋ

ନମସ୍କାର ହଁ ସେ ଲାଇବ୍ରେରୀରେ ଯେନ୍ ବହିଟେ ନେଇଥିଲେ ସେଟା ଫେରାଇବା ପାଇଁ ଥିଲା ଆମକୁ ଆପଣଙ୍କୁ ଦୁଇ ଦିନ ଟାଇମ୍ ଦିଆହେଇଥିଲା ନା ଆଣିଦେଲନି ତ ସେଥିପାଇଁ କଲ୍ କରିଥିଲି ଆମ ନବପ୍ରକାଶର ଥିଲା ମା'ଙ୍କ ପାଇଁ ଲାଇବ୍ରେରୀର ହେଉଛନ୍ତି ଟିକେ ଦେଖିବେ ଆଉ ଯଦି ପସନ୍ଦ ତ ରଖିବେ ନ ହେଲେ ଆଣିକି ଟିକେ ଲାଇବ୍ରେରୀରେ ଦେଇ ଦେବେ ଆମ ଅନ୍ୟ ଗ୍ରାହକ ମାନେ ଅଛନ୍ତି ନେବା ପାଇଁ ମୁଁ ସେଥିପାଇଁ ମନେ ପଡ଼ିଲା ଯେ ଖୋଜିଲି ଆଉ କଲ୍ କଲି ହଁ ଆଉ କେବେ ଆଣିଦେବେ ଦୁଇ ଦୁଇ ଦିନ ଲାଗିଯିବ ଦୁଇ ଦିନ ହଁ ଅରଜେଣ୍ଟ ଦରକାର ଥିଲା ଗ୍ରାହକ ମାନେ ଆସୁଛନ୍ତି ପଚାରୁଛନ୍ତି ବହି ନବପ୍ରକାଶର ହଁ ଟିକେ ଚେଷ୍ଟା କରିବେ ଆଉ ଟିକେ ଶୀଘ୍ର ଯଦି ହଁ ଜୀବନୀ ହଁ ସବୁ ଜୀବନୀର ବହି ଅଛି ଆମ ମା'ଙ୍କଟା ଅଛି ଯୋଗାନନ୍ଦ ଅଛି